ମୁଁ ରଣପୁରରୁ ମିଟୁ ଦୋକାନରୁ ଚପଲ ହଳଟିଏ ଅଢ଼େଇଶହ ଟଙ୍କା ଦେଇ କିଣିଥିଲି ସେ ଚପଲ ଦେଖିବାକୁ ଖୁବ ସୁନ୍ଦର ଥିଲା କିନ୍ତୁ ବ୍ୟବହାର ଦୁଇ ଦିନ କରିବା ଭିତରେ ସେ ପୁରା ନଷ୍ଟ ହୋଇଗଲା ତେଣୁ ମନ ଭିତରେ ବଡ଼ ବିରାଟ ଦୁଃଖ ପଇସା ଗଲା ତାସହିତ ଚପଲ ମଧ୍ୟ ଗଲା